ମୁଁ ଜଳଖିଆରେ ସକାଳେ ଉପମା ତିଆରି କରେ ଉପମା ତିଆରି କରିବା ପୂର୍ବରୁ ପ୍ରଥମେ ତେଲ ପକେଇ ସେଥିରେ ଉପମା ପକେଇ ଭାଜେ ତା'ପରେ ଉପମା ଭାଜି ଭାଜି ଖଇରିଆ କଲର୍ ହେଇଗଲେ ସେଇଟାକୁ ବାହାର କରିଦିଏ ତା'ପରେ ସେଥିରେ ଜିରା ପିଆଜ କଞ୍ଚାଲଙ୍କା ଦେଇକି ଭାଜେ ତା'ପରେ ପାଣି ଦେଇଦିଏ ତା'ପରେ ସେଇ ପାଣିରେ ଲୁଣ ଚିନି ଦେଇକି ଘୋଡ଼େଇ ଦିଏ ତା'ପରେ କିଛି ସମୟ ପରେ ପାଣି ଫୁଟିଲା ପରେ ତାକୁ କାଢ଼ି ଉପମା ତାହିଁରେ ପକେଇଦିଏ ଉପମା ଘାଣ୍ଟି ଘାଣ୍ଟି ଶୁଖିଲା ପାଗ ହେଇଗଲେ ତାକୁ ମୁଁ ଓହ୍ଲେଇ ଦିଏ ଆଉ

ଚାଉମିନ୍ ଜଳଖିଆ ବି କରେ ଚାଉମିନ୍ କରିଲେ ତା ପୂର୍ବରୁ ପାଣିକୁ ଗରମ କରି ସେଇଥିରେ ଚାଉମିନ୍ ପକେଇ ଚାଉମିନ୍ ଫୁଲିଗଲା ପରେ ତାକୁ ବାହାର କରିଦିଏ ତା'ପରେ ପିଆଜ ତେଲ ଟମାଟୋ ଦେଇ ତାକୁ ଭାଜି ତାହିଁରେ ମସଲା ହଳଦୀ ଲଙ୍କା ପକେଇ ତାକୁ ଭାଜି ତାହିଁରେ ଚାଉମିନ୍ ପକେଇଦିଏ ଚଓମିନ୍କୁ ତେଲ ଦେଇ ଭାଜିରେ ଭାଜି ଭାଜି ହେଇସାରିଲା ପରେ ତାକୁ ଓହ୍ଲେଇ ଦିଏ